ମୁଁ ଦୌଡ଼ ପ୍ରତିଯୋଗିତା ପ୍ରସ୍ତୁତି ସମୟରେ ବିଭିନ୍ନ ପ୍ରକାରର ପୋଷଣ ଏବଂ ହାଇଡ୍ରେସନ୍କୁ ଅନ୍ତର୍ଭୁକ୍ତ କରିଥାଏ ଅଧିକ ପରିମାଣରେ ଜଳୀୟ ଅଂଶ ଅନ୍ତର୍ଭୁକ୍ତ କରିଥାଏ ଦୌଡ଼ ପ୍ରଶିକ୍ଷଣରେ ମଧ୍ୟ ଅଧିକ ପରିମାଣରେ ଜଳୀୟ ଅଂଶର ଆବଶ୍ୟକତା ରହିଅଛି ଆମେ ସୁସ୍ଥ ରହିବାକୁ ହେଲେ ବିଭିନ୍ନ ପ୍ରକାରର ସୁଷମ ଖାଦ୍ୟ ଖାଇବାକୁ ପଡ଼ିବ ଖାଦ୍ୟ ଉତ୍ସହିତ ଜଳୀୟ ଅଂଶ ପରିମାଣରେ ରହିବା ଦରକାର ଆମେ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରଣ କରିବା ପୂର୍ବ ନିଜେ ସୁସ୍ଥ ରହିବା ଦରକାର ଯଦି ଆମେ ସୁସ୍ଥ ନ ରହିବା ତେବେ ଦୌଡ଼ ପ୍ରତିଯୋଗିତାରେ ଦୌଡ଼ିପାରିବା ନାହିଁ ନିଜେ ସୁସ୍ଥ ରହିଲେ ଆମେ ଯେକୌଣସି ପ୍ରତିଯୋଗିତାରେ ନିଜକୁ ପରିମାଣ କରିପାରିବା ସେଥିପାଇଁ ଯେକୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପୂର୍ବରୁ ସୁସମ ଖାଦ୍ୟ ଏବଂ ଅଧିକ ପାଣି ପିଇବା ଉଚିତ୍ ପାଣି ଅଧିକ ମାତ୍ରାରେ ପିଇବା ଦ୍ୱାରା ଜଳୀୟ ଅଂଶ ଆମ ଶରୀରରେ ଅଧିକ ଅଧିକ ମାତ୍ରାରେ ରହିବା ଆବଶ୍ୟକ ଜଳୀୟ ଅଂଶ ଅଧିକ ହେଲେ ଆମେ ଦୁର୍ବଳ ହେବା ନାହିଁ ଆମ ଶରୀର ମଧ୍ୟ ସୁସ୍ଥ ରହିବ ଦେହ ସୁସ୍ଥ ରହିଲେ ଆମେ ଦୌଡ଼ି ପାରିବା ଆମେ ହଉଥିବା ଜୁସ୍ରେ ବିଭିନ୍ନ ପ୍ରକାରର ଔଷଧ ପକାଇ ପାଣି ପିଇଲେ ଆମେ ଶରୀ ଆମ ଶରୀରରେ ତାହା ଭଲ ଭାବରେ କାମ କରିଥାଏ ଏବଂ ଆମେ ସୁସ୍ଥ ହୋଇ ଯେକୌଣସି ପ୍ରତିଯୋଗିତାରେ ଆମେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥାଉ